ଆମର୍ ଏଜାନୁ ଶିଶୁ ମୃତ୍ୟୁହାର ବୋଲେ ହେନ୍ତା କିଛି ଖାସ୍ ତ ନାଇଁନ ବାକି ଆମ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ୍ର କିଛି ଅବହେଳା ଲାଗି ଏବେ ଏବେ ଏନ୍ତା ଖବର୍ ଦୁଇ ଚାରଟା ଶୁଭିଛି ଜେଣ୍ଟା କି ଆମର୍ ଖେଦାପାଲିରେ ଡେଲିଭେରି ପେସେଣ୍ଟ ହେଲେ ସିଧା ବୁର୍ଲାକେ ରେଫର୍ କରି ନେଉଛନ୍ ସବୁ ସୁଧା ଥାଇକରି ବୋଲି ଡ଼ରିକିନି ସେନୁ ବୁର୍ଲାକେ ରେଫର୍ କରି ନଉଛନ୍ ହେତିର୍ ଲାଗି ଏନ୍ତା ଶିଶୁ ମୃତ୍ୟୁ ଏନ୍ତା ଗୁଟେ ଯୋଡ଼େ ଶୁଭିଥିଲା ଆଉ ବାକି ରହିଲା କି ସବୁ ସୁବିଧା ମାନେ ସବୁ ତ ଦିଆ ହେଉଛି ଅଙ୍ଗନବାଡ଼ିରେ ସବୁ ସବୁ ଯୋଜନାମାନେ ସରକାରୀ ଯୋଜନାମାନେ ଜେଣ୍ଟା ଅଛେ ସବୁ ଭଲ୍ ସୁବିଧା ଦିଆ ହେଉଛି ତଥାପି ଆର୍ ଟିକେ ସେଟା ଭଲ୍ ଭାବେ ହେବାର୍ କଥା ଜେଣ୍ଟାକି ଲୋକ ଆହୁରି ଟିକେ ସୁବିଧା ପାଇପାରବେ ଆର୍ ଆମ ଏନୁ ପ୍ରାଏ ପାଣିର ବହୁତ୍ ସମସ୍ୟା ଟିକେ ରହୁଛି ଜେଣ୍ଟାକି ପାଣି ଦ୍ଵାରା ଲୋକଙ୍କର ଭଲ୍ ପାଣି ନା ମିଲିବାର୍ ଲାଗି ଟିକେ ତାଙ୍କର୍ ବହୁତ୍ ପ୍ରକାରର ଅସୁବିଧା ହେଉଛି ବାକି କିଡ଼୍ନିର ଖରାପ୍ ବାକି ତାଙ୍କ କେନ୍ତା ଇଏ ଟାଇପ୍ ନାନାଦି ବିମାର୍ ମାନେ ହେଉଛି ସେଥିର୍ ଲାଗି ଏ ସବୁ ସୁବିଧା ହେବାର୍ କଥା ଆଉ ଡକ୍ଟରର ଟିକେ ବେଶି ନାଁ ରହିବାର୍ ମନ୍ଟା ସବୁତି ଇଟା ଡକ୍ଟରର ଡକ୍ଟର ଯଦି ଫୁଲ୍ ଟାଇମ୍ ଡ୍ୟୁଟି ଯେତେବେଳେ ଲୋକଙ୍କର ବେଶି ଅସୁବିଧା ନାଇଁ ହେଁତା କେନ୍ତାବେଲେ ଯେତେବେଳେ ଗଲେ ଡ଼କ୍ଟର ହସ୍ପିଟାଲରେ ଡକ୍ଟର୍ ନାଇଁନ ଇ ଟାଇପର ହେଉଛି ଠିକ୍ ତାର୍ ମାନେ ସିରିଏସ୍ ଟାଇମ୍ କି ଡକ୍ଟର ନାଇଁ ଥାଉଁ ସେଟା ଟିକେ ଅସୁବିଧା ହେଇଯାଉଁଛି